ମୁଁ ଜଗତସିଂହପୁର ମେଡ଼ିକାଲ ଯିବାକୁ ଚାହୁଁଛି ଆପଣ ମୋତେ ଆସି ଖଦାଳ ଖଦାଳ ଗ୍ରାମର ଆମର ତୀର୍ତ୍ତୋଲ ବ୍ଲକ ଖଦାଳ ଗ୍ରାମରୁ ନେଇପାରନ୍ତି ଟ୍ରାଫିକ୍ ଜୟପୁର ପାଖରେ ବହୁତ ଜାମ୍ ରୁହେ ମୋତେ ଆପଣ କେତେ ସମୟ ପରେ ସେ ଜାଗାରେ ପହଞ୍ଚିବ ସେଇଟା ଟିକେ ଶୀଘ୍ର ମୋତେ ପଚାରି କୁହନ୍ତୁ ଶୀଘ୍ର ପର ପହଞ୍ଚିଲେ

ମୋ ସ୍ୱାସ୍ଥ୍ୟର ଅବସ୍ଥା ଭଲ ଭାବରେ ଦେଖେଇ ପାରିବି ବର୍ତ୍ତମାନ ମୋ ଦେହର ଅବସ୍ଥା ବହୁତ ଖରାପ ଆପଣ ଦୟାକରି ଶୀଘ୍ର ନେବା ପାଇଁ ଟିକେ ଚେଷ୍ଟା କରନ୍ତୁ